ନମସ୍କାର କିଏ ହଁ କ'ଣ ହେଇଛି ବାପା ହେଇଛି କେଉଁଠୁ କେଉଁଠୁ ହେଇଛି ମେଡିସିନ୍ କ'ଣ ଖାଇଲଣି ଡକ୍ଟର୍କୁ ଦେଖେଇଛ ହଁ ଭଲ ଅଛି ସୁବିଧା ଭଲ ଯାକ ରହିଛି ତୁମେ ହସ୍ପିଟାଲ୍ ଆସିଲେ ତ ହେବ ଆସିବାର ଅଛି ନା ହଁ ସବୁ ସୁବିଧା ଅଛି ଆପଣ ନିଜେ ପେସେଣ୍ଟ ନା ହଉ ଆସନ୍ତୁ ଆସନ୍ତୁ ସବୁ ସୁବିଧାର ଅଛି ସବୁ ପାଇପାରିବେ

ହଁ ଆସେ ସବୁ ଏବେ ତ ତୁମକୁ ସବୁ ସୁବିଧା ଦିଆଯାଉଛି ଆମ୍ବୁଲାନ୍ସ ସୁବିଧା ଅଛି ସବୁ ସୁବିଧା ଅଛି ତୁମେ ଆସିବା କଥା କି ନାଇଁ ହଉ ହଉ ତୁରନ୍ତ ପଳେଇ ଆସନ୍ତୁ ଆଉ ଡକ୍ଟର୍ ସୁବିଧା ନିଅନ୍ତୁ ହେଲା ହଉ ଠିକଅଛି ଆପଣଙ୍କର ଆଧାର ନମ୍ବର୍ଟା ଦିଅନ୍ତୁ

ହଉ ହଉ ହଉ ଠିକଅଛି ହଁ ହଁ ଦିଅନ୍ତୁ ମୋବାଇଲ୍ ନମ୍ବର୍ ବି ଦିଅନ୍ତୁ ତାପରେ ଆପଣଙ୍କ ନାଁ ଟା ଦିଅନ୍ତୁ

କ'ଣ କହିଲେ ହଉ ହଉ ସାଢ଼େ ନଅ ଟାରେ ପହଞ୍ଚନ୍ତୁ ଆଉ ଆପଣଙ୍କର ବାପାଙ୍କ ନାଁ କି କ'ଣ

ହଉ ଠିକଅଛି ଆପଣ ଆସନ୍ତୁ ହଉ ହଉ ଠିକଅଛି ନମସ୍କାର